ମୋର ସଉକ ହେଲା ମୁଁ ରୋଷେଇ ରୁମକୁ ବହୁତ ଭଲ ଭାବରେ କ୍ଲିନ ରଖିବାକୁ ପସନ୍ଦ କରେ ଆଉ ଯେଉଁ ଜିନିଷ ଯେଉଁ ଜାଗାରେ କିମ୍ବା ଯେଉଁ ଡବା ଯେଉଁଠି ଅଛି ସେଇଠି ରଖିଲେ ମୋତେ ବହୁତ ଆନନ୍ଦ ମିଳେ ଖୁସି ମିଳେ ଆଉ ମୁଁ ଯେଉଁ ଜିନିଷ ଯେଉଁଠି ରଖିଲେ କ'ଣ ହେଲା ହଠାତ୍ ସେ ଜିନିଷ ମିଳିଯାଏ ସେଥିପାଇଁ ମୋତେ ବହୁତ ଖୁସି ଲାଗେ ଆଉ ସଜାଡ଼ିକି ରଖିବା ପାଇଁ ମୋତେ ବହୁତ ଭଲ ଲାଗେ ଆଉ ମୋ ମୋ ଘରେ ଯେତେବେଳେ ମୁଁ ପ୍ରଥମେ ରୋଷେଇ କରିଥିଲି ମୋର ସେହି ରୋଷେଇକୁ ମୋତେ ଡେଲି କରିବା ପାଇଁ ଭଲ ଲାଗେ ଆଉ ମୁଁ ଯେଉଁ ଦିନ ଫାଷ୍ଟ ଡେ ରୋଷେଇ କରିଥିଲି ଚିକେନ ରୋଷେଇ କରିଥିଲି ସେହି ଜିନିଷଟା ଆମ ଘରେ ମୋ ଘର ଲୋକ ବାପା ବୋଉ ଜେଜେମା' ଜେଜେ ବାପା ଭାଇ ଭଉଣୀ ଦାଦା ଖୁଡ଼ି ସମସ୍ତେ ଅଲ୍ ଫାମିଲି ସମସ୍ତେ ଖାଇଲା ପରେ ବହୁତ ଆନନ୍ଦ ଫିଲ୍ କରିଥିଲେ ଆଉ ମୋତେ ବି ବହୁତ ଖୁସି ଲାଗିଥିଲା କାହିଁକି ନା ମୁଁ ସେହିଦିନ ପ୍ରଥମ ରୋଷେଇ କରିଥିଲି ଆଉ ସେହିଦିନ ଆମ ଘରେ ଖାଇକି ବହୁତ ଭଲ ହୋଇଛି ବହୁତ ଭଲ ହୋଇଛି କହିଲେ ସେଥିପାଇଁ ମୋତେ ବହୁତ ଖୁସି ମିଳିଲା ଆଉ ଆନନ୍ଦ ଲାଗିଲା ଏ କଥା ଶୁଣି ଆଉ ଡେଲି ମୋତେ ରୋଷେଇ କରିବା ପାଇଁ ଭଲ ଲାଗେ